ହଁ ହେଲୋ ମ୍ୟାଡମ ନମସ୍କାର ମୁଁ ଭୁବନେଶ୍ୱର କହୁଥିଲି ମ୍ୟାଡମ ଆପଣ ରାୟଗଡ଼ା ଜିଲ୍ଲାର ପରିଦର୍ଶିକା କହୁଥିଲେ କି ହଁ ମ୍ୟାଡମ ଆପଣଙ୍କ ଗାଁ ପଟେ ଆସିବି ତ ମୁଁ କିଛି ଯାଗା ଦେଖିବା ପାଇଁ ଚାହୁଁଛି କିଛି ଦେଖିଥିଲି କିଛି ଜାଣିବା ପାଇଁ ଟାହୁଁଛି ତ ଇଚ୍ଛା ଅଛି ତେଣୁ ମୁଁ ଆପଣ ଦେଖେଇବା ଦେଖଉଛନ୍ତି ବୋଲି ଶୁଣିଲି ତ ସେଥିପାଇଁ ଆସିଥିଲି ମନ ସ୍ୱପ୍ନ ମ୍ୟାଡମ କ'ଣ କହୁଛନ୍ତି ଟିକେ କୁହନ୍ତୁ ମ୍ୟାଡମ କ'ଣ କ'ଣ ଅଛି ମ୍ୟାଡମ ଏ ଯେଉଁ ଗଦ ଗଦ ବୋଲି ଯେଉଁ ଦେଖୁଥିଲି ୟୁଟୁବରେ ଆଜ୍ଞା ଏ ଯେଉଁ ଆମର ଡଙ୍ଗରିଆ କନ୍ଧ ମାଆମାନେ ଅଛନ୍ତି ସେ ଯାଗାରେ ଅଛନ୍ତିନା ଆଜ୍ଞା ହଁ ଆଜ୍ଞା ହେଲେ ରାୟଗଡ଼ା ମ୍ୟାଡମ ମୁଁ ରାୟଗଡ଼ା ଗଲେ କେମିତି ଯିବି ଡାଇରେକ୍ଟ ଟ୍ରେନ ଯାଉଛି ମ୍ୟାଡମ ଆଜ୍ଞା ଆପଣ କେଉଁଠି ଥିବେ ମ୍ୟାଡମ ମୁଁ ଆପଣଙ୍କୁ ଯୋଗାଯୋଗ କେମିତି କରିବି ନାଇ ନାଇ ଆପଣ କୋଉଠି ଥିବେ ଆଜ୍ଞା ଆଉ ସେଇଠି ମୋତେ ରିସିଭ କରିବେ ନା ଠିକ ଅଛି ଖାଇବା ପିଇବା ଠିକ ତ ମ୍ୟାଡମ ଆଜ୍ଞା ଆଜ୍ଞା ହଁ ଠିକ ଅଛି ମ୍ୟାଡମ ଠିକ ଅଛି ମ୍ୟାଡମ ମୁଁ ଯଦି ବାହାରିବି ମୁଁ ଆପଣଙ୍କୁ ବାହାରିବା ପୂର୍ବରୁ କଲ୍ କରିବି ହଁ ହେଲା ମତେ ଟିକେ ଦୟାପୂର୍ବକ ସମୟ ଦେବେ ହେଲା

ହଁ ମ୍ୟାଡମ ହଁ ସେଇଥିପାଇଁ ତ ମୁଁ ଆପଣଙ୍କୁ କଲ୍ ବାହାର କରି କଲ୍ କଲି ହଉ ଠିକ ଅଛି ମ୍ୟାଡମ ଧନ୍ୟବାଦ ମ୍ୟାଡମ ହଉ ମ୍ୟାଡମ ମୁଁ ଆପଣଙ୍କୁ ମୁଁ ଯେତେବେଳେ ଯେବେ ବାହାରିବି ଆପଣଙ୍କୁ କଲ କରିଦେବି ହେଲା ହଉ ରଖୁଛି ମ୍ୟାଡମ ନମସ୍କାର